ଚିତ୍ରାଙ୍କନ କରିବା ସମୟରେ ଅନେକ ଗୁଡ଼ିଏ ଜିନିଷ ବ୍ୟବହାର କରିବାକୁ ପଡ଼ିଥାଏ ଯଥା ଚିତ୍ରାଙ୍କନ କରିବା ପାଇଁ ଯେଉଁ ବହି ଲାଗିଥାଏ ରବର୍ ଲାଗିଥାଏ ପେନସିଲ୍ ଲାଗିଥାଏ ଏବଂ ରାଉଣ୍ଡର୍ ପ୍ରୋଟ୍ରାକ୍ଟର୍ ସ୍କେଲ୍ ଲାଗିଥାଏ ତ ଆମେ ଯେତେବେଳେ ଗୋଟେ ଚିତ୍ର ଅଙ୍କନ କରିଛୁ ଏସବୁ ଜିନିଷ ଆମକୁ ନିତ୍ୟାନ୍ତ ଆବଶ୍ୟକ ଯେମିତି କାଗଜ କାଗଜ ନହେଲେ ଆମେ ଚିତ୍ରାଙ୍କନ କରିପାରିବା ନାହିଁ ରବର୍ ପେନସିଲ୍ ଏମିତି ବହୁତ ଜିନିଷ ଅଛି ତ ଏସବୁକୁ ଆମେ କିପରି ଭଲ ଭାବରେ ରଖିକି ଆଗରେ ଚିତ୍ରାଙ୍କନ କରିପାରିବା ତାହାକୁ ଠିକ୍ ଭାବରେ ବୁଝିବା ଦରକାର